ହ୍ୟାଲୋ ମଣ୍ଟୁଆ ଟୁରିଜିମ୍ ହଁ ମୁଁ ଦାଶରଥ ଦାଶ କହୁଥିଲି ସାନଝରିଆରୁ ହଁ ଚିହ୍ନି ପାରିଲେ ହ ଏ ଆମେ ଚାରି ଜଣ ଯଦି ଆମେ ଯାଉଁ ପୁରୀ ପୁରୀ ଯିବାର ଅଛି ହଁ ଆଗାମୀ ଷୋହଳ ତାରିଖରେ ଆଚ୍ଛା କ'ଣ ପୁରୀ କେତେ କ'ଣ ଭଡ଼ା ଲାଗିବ କେଉଁ ଗାଡ଼ି ଯିବ ଇଣ୍ଡିକା ଇଣ୍ଡିଗୋ ହଁ ଆଉ ଭଡ଼ା କେତେ ଲାଗିବ ଆଚ୍ଛା ଆଉ ଛଅ ଜଣ ଗଲେ ବୋଲୋର ଆଚ୍ଛା ତା ଭଡ଼ା କ'ଣ ଲାଗିବ ଆଚ୍ଛା ଠିକ୍ ଅଛି ଏ ଦୁଇଟା ଗାଡ଼ିର ଫିଟ୍ନେସ୍ ଫିଟ୍ନେସ୍ ସବୁ ଠିକ୍ ଅଛି ତ ତା'ର କାଗଜ ପତ୍ର ଠିକ୍ ଅଛି ନା ବାଟରେ ପୁଣି ହଇରାଣ ହବୁ ଆଚ୍ଛା ଡ୍ରାଇଭର ନା ଟିକେ ଭଲ ଡ୍ରାଇଭର ଭାଇ ଦବ ହଁ ନା ନା ଆମେ ଫ୍ୟାମିଲି ନେଇ ଯାଉଛୁ ନା ଅସୁବିଧା ହବ ହଁ କିନ୍ତୁ ଡ୍ରାଇଭର୍ଟିଏ ଭଲ ଦବ ଯଦି ସେ ୟାଡ଼ୁ ସିଆଡ଼ୁ ଏମିତି ଆଚ୍ଛା ଆଉ ସବୁ ସୁବିଧା ଅଛି ତ ଗାଡ଼ିରେ କିଛି ସୁବିଧା ନାହିଁ ତ ହଁ ଏ ଭୋର୍ ଚାରିଟାରୁ ବାହାରିବା ପାଇଁ ପରଫେକ୍ଟ ଟାଇମ୍ କିନ୍ତୁ ଡେରି କଲେ ଅସୁବିଧା ନା ନା ସେତେବେଳେ କହିବ ହେଇ ଯାଉଛି ହେଇ ଯାଉଛି ହେଇ ଗାଡ଼ି ଯାଉଛି ଆମେ ବାହାରିକିନି ବସି ଥିବୁ ସେ ନୁହଁ ନା ସେମିତି କରିବେନି ହଁ ଠିକ୍ ଅଛି ଠିକ୍ ଅଛି ମୁଁ ଅନ୍ଲାଇନ୍ରେ ପେମେଣ୍ଟ କରି ଦେବି କିଛି ଆଡ଼୍ଭାନ୍ସ୍ ହଉ ଠିକ୍ ଅଛି ଏ ରହିଲା କଥା କିନ୍ତୁ ହଁ ଷୋଳ ତାରିଖ ଷୋଳ ତାରିଖ ବୁକିଂଟା କରିଦବ ମୋ ନାଁରେ ହଉ ଓକେ